ଆମେ ଟ୍ୟାପ୍ ପାଣି ପାଉନୁ ଯଦି ଟ୍ୟାପ୍ ପାଣି ପାଇଥାନ୍ତୁ ବୋଲେ ଆମର ରୋଗବ୍ୟାଧି ବି କମ୍ ହେଇଥାନ୍ତା ବାକି ଆମେ କୂଅରୁ ପାଣି କାଢ଼ିକିନା ସେଇଟା ସଫା କରିକିନା ଆମେ ପିଉଛୁ ସେଥିପାଇଁ ଆମର ରୋଗବ୍ୟାଧି ବି ବେଶୀ ହଉଛି ଯଦି ଟ୍ୟାପ୍ ପାଣି ପାଇଥାନ୍ତୁ ବୋଲେ ଆମ ପାଇଁ ଭଲ ହେଇଥାନ୍ତା କାରଣ କୂଅ ପାଣିରେ କେତେ ମଇଳା ଆବର୍ଜନା କେତେ ଜୀବାଣୁ ବି ରହୁଛି ସେଇଟା ଆମେ ନ ଦେଖିକିନା ଆମେ ପିଇ ଦଉଛୁ ଯଦି ଅମ ପାଖରେ ଟ୍ୟାପ୍ ପାଣିଥାନ୍ତା ବୋଲେ ଆମେ ସେଇଟାକୁ ଏକା ପିଇଥାନ୍ତୁ ଆଉ ରୋଗବ୍ୟାଧି ବି ହେଇନଥାନ୍ତା ଆଉ ଯଦି ଟ୍ୟାପ୍ ପାଣିଥାନ୍ତା ବୋଲେ ଆମେ ଚାଷ ବି ଠିକ୍ସେ କରିଥାନ୍ତୁ ଚାଷ କରିକିନା ସବ୍ଜିି ଲଗାଇକିନା ଆମେ ଚଳିଥାନ୍ତୁ ବାକି ଏବେ ବାହାରେ ସବ୍ଜି ରେଟ୍ ପଚାରିଲେ ତ ନିଆଁ ଲାଗିଯାଉଛି ଆମ ପାଇଁ ଆଉ ଅସୁବିଧା ହେଇଯାଉଛି ଆମର ପାଣି ବେଶି ଅସୁବିଧା ହଉଛି ସେଥିପାଇଁ କହୁଥିଲୁ ଯେ ଆମକୁ ଯଦି ପାଣି ମିଳିଥାନ୍ତା ବୋଲେ ଆମେ ଟିକେ ଭଲସେ କାମଦାମ ବି କରିଥାନ୍ତୁ କାହିଁକିନା ମଇଳା ପାଣି ପିଇକିନା ଆମର ଦେହ ବି ଠିକ୍ ରହୁନି ମେଡ଼ିକାଲ୍ ବୁଲି ବୁଲା ସରିଯାଉଛିି ସବୁ